ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କୁ କଳା ଓ ହସ୍ତଶିଳ୍ପ ଶିକ୍ଷା ଦେଇଥାଏ ଏଥି କଣ୍ଢେଇ ତିଆରି କରିବା ବର୍ଷାରେ କାଗଜ ଟଙ୍କା ତିଆରି କରିବା ଇତ୍ୟାଦି ଆମକୁ ବିଦ୍ୟାଳୟ ଶିକ୍ଷା ଦେଇଥାଏ